ହଁ ମାଡ଼୍ୟାମ କୁହନ୍ତୁ ହ୍ୟାଲୋ ମ୍ୟାଡ଼ାମ କୁହନ୍ତୁ ଖୋଲା ହେଇଯାଇଛି ଏମିତି ତ ହେବନି ନା ନା ଏମିତି ତ ହୁଏନି ତା'ହେଲେ ମୁଁ ଆପଣଙ୍କ ପାଖକୁ ନହେଲେ ଯାଉଛି ସେଇଟା ଆଣିଦେବି ଆଉ ଆପଣ ଖୋଲିନାହାନ୍ତି ତ ଏଇଟା ସାଧାରଣ କଥା ନୁହେଁ ବହୁତ ଟଙ୍କାର ଫୋନ୍ ହେଲାଣି ନା ଯଦି ଆପଣ ଏମିତି କହିବେ ତା'ହେଲେ କେମିତି ହେବ ହଁ ଆମେ ତ ଠିକ୍ ପ୍ରଡ଼କ୍ଟ ଦେଇଛୁ କିନ୍ତୁ ଆପଣ କହୁଛନ୍ତି ଖୋଲାଅଛି ଏମିତି ହେବା କଥା ନୁହେଁ ତା'ହେଲେ ଠିକ୍ ଅଛି ଆମେ ତ ନୂଆ ଆଣିଲୁ ତାଙ୍କ ଠାରୁ ଆଉ ପୁଣି ଆପଣ ଏମିତି କହୁଛନ୍ତି ଆମର ତ କିଛି ଭୁଲ ନାହିଁ ତଥାପି ଆମର ଉପରେ ଯିଏ ଅଛନ୍ତି ଆମେ ତାଙ୍କ ସହିତ କଥାହେଇକି ଆପଣଙ୍କୁ ନହେଲେ ଜଣାଇବୁ ଠିକ୍ ଅଛି